ଆମ ଭାରତରେ ବା ରାଜ୍ୟରେ କେତୋଟି ଭ୍ରମଣର ନାମ ସ୍ଥାନର ନାଁ ହେଉଛି ଅମରନାଥ ବଦ୍ରୀନାଥ ପୁରୀ ପୁରୀ ଯେ ପୁରୀ ସବୁଠାରୁ ଆମ ଓଡ଼ିଶାରେ ସବୁଠାରୁ ବଡ଼ ମନ୍ଦିର କହିଲେ ପୁରୀ ଜଗନ୍ନାଥ ମନ୍ଦିରକୁ ବୁଝାଇଥାଏ ଏହି ମନ୍ଦିରରେ ତିନିଜଣ ଠାକୁର ପୂଜା ପାଇଥାନ୍ତି ଓ ଏହି ଠାକୁରଙ୍କ ଦର୍ଶନ ପାଇଁ ବାହାରୁ କେତେଗୁଡ଼ିଏ ଲୋକମାନେ ବି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି ଓ ଏହି ଠାକୁର ଏହି ଠାକୁର ମାନେ ବି ବର୍ଷକୁ ଗୋଟେ ଥର ବାହାରକୁ ଆସିଥାନ୍ତି ଏହି ଠାକୁରଙ୍କ ଗୋଟେ ଥର ମଧ୍ୟ ବାହାରକୁ ମଧ୍ୟ ଗୋଟେ ଥର ଆସି ନାହାଁନ୍ତି ଏହି ଠାକୁରଙ୍କର ରଥଯାତ୍ରା ହେଇଥାଏ ଯେଉଁଠି ତାଙ୍କ ମାଉସୀ ମାଙ୍କ ମନ୍ଦିରକୁ ଯାଇଁ ଆଠ ଦିନ ରହି ସେଇଠି ତା'ପରେ ତାଙ୍କ ନିଜ ମନ୍ଦିରକୁ ଫେରିଥାନ୍ତି ତ ସେହିପରି କୋଣାର୍କ ବି ଗୋଟେ ମନ୍ଦିର ଯାହାକୁ ବାରଶହ ବଢ଼େଇଙ୍କ ଦ୍ୱାରା ସେ ମନ୍ଦିର ନିର୍ମାଣ କରିଥିଲେ ଏହାକୁ ବିଶୁ ମହାରଣା ବି ନିୖର୍ମାଣ କରିଥିଲେ ଧର୍ମପଦ ଏହାର ମୁଣ୍ଡି ମାରି ସେ ସମୁଦ୍ରକୁ ଡେଇଁ ପଡ଼ିଥିଲେ ତ ଭାରତର କେତୋଟି ତୀର୍ଥ ସ୍ଥାନର ନାମ ହେଉଛି ଗଙ୍ଗା ଯମୁନା ତ୍ରିବେଣୀ ଏହି ଲୋକମାନେ କୁହନ୍ତି କି ଗଙ୍ଗା ନଦୀରେ ସ୍ନାନ ସ୍ନାନ କରିବା ଦ୍ୱାରା ସ୍ନାନ କରିବା ଦ୍ୱାରା ଅଧା ପାପ କ୍ଷୟ ହେଇ ଯାଇଥାଏ ଓ ଗଙ୍ଗା ନଦୀରେ ମଧ୍ୟ ଅସ୍ତି ବିସର୍ଜନ କରାଯାଏ ଯେମିତି ଆମ ଘରେ ଆମ ମାଙ୍କର ଅସ୍ତି ବି ନେଇ ଆମେ ଗଙ୍ଗା ନଦୀରେ ନେଇ ବିସର୍ଜନ କରିଥିଲୁ